ଆମ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବାର ବହୁତ ଉନ୍ନତି ହେଇଛି କିନ୍ତୁ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ହେଇଛି ଯଥା ଏଠାରେ ବହୁତପ୍ରକାର ମେଡ଼ିକାଲ ଖୋଲିଯାଇଛି ପ୍ରାଇଭେଟ ମେଡ଼ିକାଲ ଖୋଲିଛି ହସ୍ପିଟାଲ ଖୋଲିଛି ଏବଂ ବହୁତ ଡାକ୍ତର ମଧ୍ୟ ନିଯୁକ୍ତ ହେଇଛନ୍ତି କିନ୍ତୁ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଟିକିଏ କମ୍ ରୋଗ ବ୍ୟାପୁଛି ଏଇଥିପାଇଁ ଯେ ସହରାଞ୍ଚଳରେ ବର୍ତ୍ତମାନ କଳକାରଖାନା ବହୁତ ଗଢ଼ିଉଠିଛି ଆଉ ସେଠାରେ ଯେଉଁ କିଡି଼ନି ରୋଗ ତାଙ୍କ ଭିତରେ ଯେଉଁ ଆଜମା ରୋଗ ଏଗୁଡ଼ା ବଢ଼ିଲାଫଳରେ ସେଇପ୍ରକାରର ଉନ୍ନତ ଧରଣର ଔଷଧ ଏବଂ ଉନ୍ନତ ଡାକ୍ତର ମଧ୍ୟ ନିଯୁକ୍ତି ହେଇନାହାଁନ୍ତି ଏ ସହରାଞ୍ଚଳରେ କିନ୍ତୁ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଯଦି ଆମେ ଦେଖିବା ଆଉ ଆମ୍ବୁଲାନ୍ସ ସେବାଟି ସମସ୍ତଙ୍କୁ ପ୍ରାୟ ସାହାଯ୍ୟ କରିଛି ଆଉ ପ୍ରତ୍ୟେକ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳରେ ପ୍ରତି ଦଶ ମିନିଟ୍ ରେ ଥରେ ଆମ୍ବୁଲାନ୍ସ ସେଠି ଯୋଗା ଯୋଗ କରାଯାଇଥାଏ ଆଉ ବିଭିନ୍ନଅଞ୍ଚଳରୁ ମଧ୍ୟ ଆମ୍ବୁଲାନ୍ସ ଯାଇପାରେ ଆଉ ଯଦି ଆମେ ପାହାଡ଼ିଆ ଅଞ୍ଚଳକୁ ଯିବା ସୁକିନ୍ଦା ଅଞ୍ଚଳକୁ ସେଠାରେ ରୋଗର ପରିମାଣ ଟିକିଏ ଅଧିକ ଥାଏ କାରଣ ସେମାନେ ସ୍ଵାସ୍ଥ୍ୟସେବା ପାଇବାରୁ ଟିକିଏ ବଞ୍ଚିତଥାଆନ୍ତି ଆଉ ସେମାନେ ଯଥା ଶୀଘ୍ର ଡାକ୍ତରଖାନାକୁ ଆସି ପାରିନଥାନ୍ତି